ହ୍ୟାଲୋ

ହ୍ୟାଲୋ କିଏ କହୁଛନ୍ତି ହଁ କୁହନ୍ତୁ

ଆପଣ କିଅଣ ହେଲା କୁହନ୍ତୁ ହଁ ହଁ

ହେଲେ କଣ ଆପଣ

ତ ଆଣନ୍ତୁ ମେଡ଼ିକାଲ୍କୁ ଆମର ଏଠି ସବୁ କ୍ଲିନିକ୍ ସବୁ ଭଲ ଅଛି ଏବଂ ସବୁ ଆମର ଅପେରସନ୍ ଥିଏଟର୍ ବି ସବୁଠୁ ଭଲ ଅଛି ଆଉ ଆମର ଯଦି ଆପଣ ଯଦି ବିଜୁ ସ୍ୱାସ୍ଥ୍ୟ ହେଲ୍ଥ୍ କାର୍ଡ଼ ଯଦି ଥିବ ତ ଆମର ଏଠି ଫିପ୍ଟି ପରସେଣ୍ଟ୍ ଉପରେ ଡିସକାଉଣ୍ଟ୍ ଅଛି ଆଉ ଆମର ଏଠି ବୁବ୍ରା ବୁବ୍ରା ମେଡ଼ିକାଲ୍ ଏମ୍ କେ ସି ଜି ମେଡ଼ିକାଲ୍ କଣ କଣ ହଁ ବି ଡ଼କ୍ଟର୍ ଅଛନ୍ତି ହାଡ଼ର ଡ଼କ୍ଟର୍ ବି ଅଛନ୍ତି ଆଉ ସର୍ଜରୀର ବି ଡ଼କ୍ଟର୍ ବି ଅଛନ୍ତି ହଁ ଅଛନ୍ତି ରାଜୀବ ଡ଼କ୍ଟର୍ ଡ଼କ୍ଟର୍ ରାଜୀବ କୁମାର ଅଛନ୍ତି ତାଙ୍କେ ବ୍ରେନ୍ ଅଛନ୍ତି ଆଉ ହାର୍ଟ ପାଇଁ ବି ଡ଼କ୍ଟର୍ ଅଛନ୍ତି ଡ଼କ୍ଟର୍ ଶରତ କୁମାର

କଷ୍ଟ୍ ବୋଲେ ଆପଣ ଯଦି ବିଜୁ ସ୍ୟାସ୍ଥ୍ୟ କାର୍ଡ଼ ଯଦି ଥିବ ତ ଆପଣଙ୍କ ଫିପ୍ଟି ପରସେଣ୍ଟ୍ ଅଫ୍ ଅଛି ତାଇଁରେ ଯାହା ଯଦି ଅପରେସନ୍ ଯାହାବି ଅପେରସନ୍ ହେବ ଫିପ୍ଟି ପେରସେଣ୍ଟ୍ ଅଫ୍ ହେବ ହଁ ବୋଲେ ଆପଣଙ୍କର ଆପଣ ଖାଲି ଅପେରସନ୍ଟା ପଇସା ପଡ଼ିବ ଆଉ ବାକି ମେଡ଼ିସିନ୍ପତ୍ର ବାହାରୁ ଆପଣ ଯାହା ଆଣିବା କଥା ଆଣିବେ ନହଲେ ଆପଣ ମେଡ଼ିକାଲ୍ରେ ବି ଆମର ଆଭେଲେବୁଲ୍ ଅଛି ସବୁ ମେଡ଼ିସିନ୍ପତ୍ର ନାଇଁ ନାଇଁ ନାଇଁ ଦେଖନ୍ତୁ ଯାହା ଆମ ତରଫୁର ଯାହା ସବୁ ମେଡ଼ିସିନ୍ପତ୍ର ହେବ ଆମେ ସବୁ ଦେବୁ ଆଉ ବାକି ଯଦି ଯେଉଁ ମେଡ଼ିସିନ୍ପତ୍ର ନ ମିଳିପାରିଲା ତାହେଲେ ସବୁ ମେଡ଼ିକାଲ୍ ବାହାରେ ଆପଣ ଯେଉଁ ଯାହା ପଡ଼ିବ ତାହା କିଣି ପାରିବେ ଆପଣ ଆଉ ଆଉ ବାକି ଅପେରସନ୍ର ଯଦି ବିଜୁ ସଂସ୍ଥା କାର୍ଡ଼ ଯଦି ଥିବ ଆପଣଙ୍କ ଫିପ୍ଟି ପରସେଣ୍ଟ୍ ଅଫ୍ ହୋଇଯିବ ଆଉ ଅପେରସନ୍ର ହଁ ହଁ ଆସନ୍ତୁ ଆମର ଦଶଟାରୁ ଦଶଟା ଯାଏଁ ଖୋଲା ରହୁଛି ମେଡ଼ିକାଲ୍